ଯିଏ ପହଁରିବା ଶିଖିବା ଆରମ୍ଭ କରୁଛି ତାଙ୍କ ପାଇଁ ମୋର ଏଇ ଉପଦେଶ ଅଛି ଯେ ପହଁରିବା କିଛି ଖରାପ କଥା ନୁହଁ କାରଣ କାଲି ଯଦି ଆମେ କୌଣସି ଅସୁବିଧାରେ ପଡ଼ିବା କିମ୍ବା ପାଣିରେ କେଉଁଠି ଜାଗାରେ ଆମେ ବୁଡ଼ିଯିବା କିମ୍ବା ଗୋଡ଼ ଖସିଗଲା ପହଁରା ଶିଖିଥିଲେ ଆମେ ନିଜ ଜୀବନ ବଞ୍ଚେଇ ପାରିବା କିମ୍ବା କିଏ ଯଦି ପାଣିରେ ପଡ଼ିଯାଇଛି ତାକୁ ମଧ୍ୟ ଆମେ ବଞ୍ଚେଇ ପାରିବା ପହଁରା ଶିଖିବାଟା ନିଜ ପାଇଁ ନିହାତି ଦରକାର କିନ୍ତୁ ପହଁରିବା ସମୟରେ ଆମେ ସତର୍କତା ସହିତ ପହଁରା ଶିଖିବା ଦରକାର କାହିଁକିନା ଲାଇଫ ଜାକେଟ୍ ମଧ୍ୟ ବ୍ୟବହାର କରିକି କରିବା ଏବଂ ଆମର ଯୋଉ ଟ୍ବିବ୍ ଅଛି ତାର ସାହାଯ୍ୟ ସହାୟତାରେ ଆମେ ପହଁରା ଶିଖିବା ଦରକାର କାରଣ ଆମେ ନିଜେ ନିଜେ କୌଣସି ବଡ଼ ନଦୀ କିମ୍ବା ପୋଖୋରୀରେ ଯାଇକି ପହଁରିବା ଦ୍ଵାରା ଆମେ ବୁଡ଼ିକି ନିଜର ପ୍ରାଣ ଚାଲିଯିବାର ସମ୍ଭାବନା ବହୁତ ରହିଛି